ଆମର ଯେହେତୁ ଏଠି କ୍ରିକେଟ୍ ଖେଳ ବହୁତ ଭଲ ପାଆନ୍ତି ଆଉ ଆମର ଏଠି ସମସ୍ତେ ପ୍ରାୟ କ୍ରିକେଟ୍ ଖେଳନ୍ତି ଆଉ ବହୁତ ଜାଗାରେ ଭଲିବଲ୍ ଫୁଟବଲ୍ ବି ଖେଳନ୍ତି ଫୁଟବଲ୍ ରେ ଆମର ଅଛନ୍ତି ଜଣେ ନରସିଂହ ରାଉତରାୟ ଯିଏ କି ଷ୍ଟେଟ୍ ଲେବଲ୍ ପ୍ଲେୟାର୍ ଯିଏ କି ଆମ ଏଇ ଅଞ୍ଚଳର ସିଏ ପେ ଖେଳିକି ଆମ ଅଞ୍ଚଳରୁ ବି ଯାଇଛନ୍ତି ଆଉ ଷ୍ଟେଟ୍ ଲେବଲ୍ ପ୍ଲେୟାର୍ ଯେହେତୁ ତାଙ୍କୁ ତାଙ୍କୁ ଆମର ଏଠି ସମସ୍ତେ ବହୁତ ମାନନ୍ତି ଏବଂ ସିଏ ଏଠାରେ ଭଲିବଲ୍ ର କୋଚ୍ ବି ଅଛନ୍ତି ଯେ ସମସ୍ତଙ୍କୁ ତାଙ୍କ ୟେ ରେ ସେ ଦଶ ପନ୍ଦର ଜଣଙ୍କୁ ସମସ୍ତଙ୍କୁ ଖେଳ ଶିଖାନ୍ତି ଏବଂ ଯାହା ବି ଦରକାର ହୁଏ ଯାହା ବି ତାଙ୍କ ସକ୍ଷମ ଅନୁସାରେ ସିଏ ସେମାନଙ୍କୁ ଦିଅନ୍ତି ଆଉ ଆମର ଏଠି ବହୁତ କ୍ରିକେଟ୍ ଖେଳ ହୁଏ କ୍ରିକେଟ୍ରେ ବି ବହୁତୁ ବହୁତ ତାରକା ଯିଏ କି ଏଠୁ ଯାଇକି ଷ୍ଟେଟ୍ ଲେବଲ୍ ତ ଖେଳି ନାହାଁନ୍ତି କିନ୍ତୁ ବାହାର ଡିଷ୍ଟ୍ରିକ୍ଟରେ ଯାଇକି ବହୁତ ନାଁ କମେଇଛନ୍ତି ଆଉ ଯେଉଁ ଆମେ ଖେଳ ବି ଆମେ ସବୁବେଳେ ୟୁ ଟ୍ୟୁବ୍ ମାନଙ୍କେ ଦେଖୁ ଏବଂ ଶିଖୁ ଯେ ହଁ ଆମେ ବି ସେମାନଙ୍କ ପରି କିଛି ଖେଳି ପାରୁଥାଉ ଯାହା ହଉ ବହୁତ ଜାଗାରେ ଆମର ଏଠୁ ବହୁତ ଲୋକ ବାହାରକୁ ପିଲା ବାହାରକୁ ଯାଇ ଖେଳି ଆମ ଗାଁ ର ନାଁ ବି ଉପରକୁ ନେଇଛନ୍ତି ତ ଆମେ ସେଥିପାଇଁ ବହୁତ ଖୁସି ଯେ ଆମେ ସେଇ ଗାଁର ହେଇକି ବି ଆମର ନାଁ ହେଉଛି ଯେ ହଁ ଏଇ ଗାଁ ର ସେମାନେ ସବୁ ଖେଳନ୍ତି ତ ବହୁତ ଭଲର କଥା ଏଇଟା